ମାମିନା ଦୋକାନକୁ ଯିବା କି ତୋ କାମ ସର୍ଲାକି କେତେବେଲେ ସରିବ ହଁ ଯିମା ଚାର୍ ବଜେ କ'ଣ କାମ କରିବୁ କି ଓହୋ ସେଥିପାଇଁ ତୁ ଏବେ ଯାଇ ପାରିବୁନି ଠିକ୍ ଅଛି ମୁଁ ବି ଚାର୍ ବଜେ ଯିବି ହେଲେ କ'ଣ କ'ଣ ଆଣିବୁ କହିଲୁ ମୋତେ ପୂଜା ସାମାନ ଯେ ସେଥିରୁ କାଣା କାଣା ଆଣିବୁ ଟିକେ କହ

ଆଉ ଭଗବାନକୁ ପର୍ସାଦ କରିବା ପାଇଁ କିଛି ଫଲଫୁଲ କିଣିବୁନି କି ଘିଓ ସାନ୍ତରା କଦଲୀ

ମୁଇ ବି ସେ ଜିନିଷ ଗୁଡ଼ାକ ଆନିବି ନଡ଼ିଆ ଧୁପ୍କାଟି ସିନ୍ଦୁର ହଁ ମନ୍ଦିରକୁ ଯିବାର ଥିଲାନା ସେଥିପାଇଁ

ଠିକ୍ ଅଛି

ମାର୍କେଟ୍କୁ ଗଲେ ବହୁତ ଭଲ ହୁଅନ୍ତା ବୋଲେ କଉଁ ଦୁକାନରେ ଯୋଉଁ ସବୁ ଜିନିଷଗୁଡ଼ାକ ରଖିଥାଆନ୍ତି ସେ ଦୁକାନକୁ ଆମେ ଯିବା ସେଟି ସବୁ ଜିନିଷ ମିଲିଥାଏ ସେଥିପାଇଁ ଆମେ ଯିମାଁ ସେଠାକୁ ସେ ଦୋକାର ନାଁ ଏଇ ପାଖରେ ସେ ଦାଦାଙ୍କ ନାଁ ତ ମୋର ରହୁନି କିରାଣା ଦୁକାନ ବାକି ହଁ ହଁ ହଁ ହଁ କିରାଣା ଦୁକାନ ସେ ସବୁ ବିକନ୍ତି ତାଙ୍କ ପାଖରେ ସବୁ ଜିନିଷଗୁଡ଼ାକ ମିଲିଥାଏ

ଆଉ କିଛି କହିବାର ଥିଲା କି

ଆଗର ସେ ପୁରୁଣାରଟା ଅଛି ପୁଣି ଭଲ ଲାଗୁନି ସେଥିପାଇଁ ମୁଁ ଡ୍ରେସ୍ଟେ ବି ନେବି ବୋଲିକିରି ତୋତେ ସାଙ୍ଗ କରୁଥିଲି ସାଙ୍ଗରେ ମୋତେ ବାଛି ଲାଗିଯିବୁ ଯେଉଁଟା ପସନ୍ଦ ଲାଗିବ ଦୁଇ ଜଣ ଆନିବି କାଁ ବୋଇଲୁ ମନ୍ଦିର୍କି ତୁଇ ମୁଇ ସାଇକିରେ ଦୁହେଁ ଜଣ ଯିବା ଆଉ କିଏ କିଏ ସାଙ୍ଗମାନେ ଯିବେ କି ତୋର ସମସ୍ତେ ସାଙ୍ଗ ହେଇକି ଯିବା ହଁ ହଁ ଠିକ୍ ଅଛି ଦୁହେ ଯିବା ଆଉ କିଛି କହିବୁ

ହଁ ହଁ